ହ୍ୟାଲୋ ହଁ ଦୁଇ ଶହ ଟଙ୍କା ପା

ହଉ ଆପଣ ଆସନ୍ତୁ ଆସନ୍ତୁ କାମ ତ ଜୋର ଅଛି ଆସନ୍ତୁ କାମ ଆସିଲେ କମାଇଦେବା କେଉଁ ଦିନ ଆସିବେ ହଉ ଆସନ୍ତୁ ହଉ ଆସନ୍ତୁ ହଉ ହଉ ବ୍ଲାଉଜ ଅଢ଼େଇଶହ ଟଙ୍କା ଡ୍ରେସେ ତିନ ଶହ ହଉ ଆପଣ ଆସନ୍ତୁ କାଲି କଥା ହେବା ନା ନା ଆଉ କ'ଣ ଦରକାରେ ହଉ ହେଲା ଆପଣ ଆସନ୍ତୁ କମାଇଦେବା ହଉ ହଉ ଦୁଇଶହ ଟଙ୍କା ଦେବେ ଆଉ କ'ଣ ତିନି ଶହ ଟଙ୍କା

ନା ଆମର ମ ଆମର ଭଲ ମିସ୍ତ୍ରୀ ଅଛନ୍ତି ପା ଭଲ ଡିଜାଇନ ବନଉଛନ୍ତି ଆପଣ ଆସିକି ଥରେ ଦେଖନ୍ତୁ

ଆଜ୍ଞା ଆସନ୍ତୁ